ଟେମ୍ପୁବାଲା ଟିକେ ନ ଯାଉରି କାଲହୁଁ ତମକୁ ରିଜର୍ଭ୍ କରାହେଇଛି ଆସିବ ବୋଲିକରି ଆମେ ଯେଉଁ ଘରୁ ବାହାରି କରି ଅଛୁଁ ଆରୁ ତୁମେ ନେହିଁ ଆସବାର୍ କିନ ଆମେ ରୁଡ଼୍ ଠିଆ ହେଇ କେତେବେଲେ ଯାକ ଛୁଆପିଲା ଧରିକରି ଠିଆ ହେଇଥିମୁ କହତ ଯଦି ନାଇଁ ଆସ ବୋଇଲେ ଆମକୁ କହିନବାର୍ କଥାନ ଆମେ ଦୁସରା ଟେମ୍ପୁ ହେଲେ ଦେଖିକରି ଯାଆତୁ କି ନାଇଁ ଇଟା ଇଟା ଭଲ୍ କାମ୍ ତୁମେ ନାଇଁ କର୍ବାର୍ ଭାଇ ଇଟା ଲୋକଙ୍କୁ ଖାଲି ହଇରାଣ କରୁଛ ତୁମେ ଖାଲି ଯଦି ସମସ୍ତଙ୍କର ସୁବିଧା ଯେ ତୁମେ ଟିକେ ଦେଖିକରି ଚଲ୍ବାର୍ କି କଥା ବୁଝିଲ କି ନାଇଁ ତୁମ ନିକେ ଲୋକ୍ ଆସୁଛନ୍ ବୋଲିକରି ଏନ୍ତା ମନ୍ମୁଖୀ ଶାସନ୍ ନାଇଁ କର୍ବାର୍ କଥା ତୁମେ ଯେହେତୁ ପାନ୍ ଲୁକର୍ ସେବା କରିବା ଲାଗି ଅଛ ଆର୍ ଲୋକଙ୍କୁ ହଇରାଣ ନାଇଁ କରତ୍ ଇଟା ଭଲ୍ ଜିନିଷ୍ ନୁହେଁ ଆର୍ ତୁମେ ଏନ୍ତା ଯଦି ଲୋକଙ୍କୁ ଯଦି ହଇରାଣ କରବ ଲୋକ୍ ତୁମର ନିକେ ଆର୍ ନାଇଁ ଆସନ ଆର୍ ଚିନା ଖବର୍ ଦିଅନୁ ଅର୍ ତୁମେ ଜଲ୍ଦି ଟିକେ ଆସ ଆମର୍ ଯିବାର୍ ଅଛି